ଆମର କୋରାପୁଟ ଜିଲ୍ଲାରେ ଅଛି ରେଲବାଇ ଗୋଟେ ଅଛି ହେଲେ ବି ଆମେ ଚାହିଁବା କଥା ଯେ ଆଉ ଗୋଟେ ରେଳବାଇ ହେଲେ ଆମକୁ ଟିକେ ସୁବିଧା ହେଇଥାନ୍ତା ବସ୍ ବସ୍ ଅଟୋ ଏଯାକ ସବୁ ଚାଲିଛି ଅଧିକାଂଶ ଗାଁରେ ରାସ୍ତା ବି ଖରାପ ଅଛି ଗାଡ଼ି ଗାଡ଼ି ନଥିବା ଲୋକ ସାଇକେଲ ବି ବ୍ୟବହାର କରୁଛନ୍ ଅଟୋ ରିକ୍ସା ଏସବୁ ଚାଲିଛି କିଛି ଗାଁରେ ରାସ୍ତା ବି ଭଲ ନାହିଁ ସେ ଗାଁରେ ଗାଡ଼ି ବସ୍ ଯିବା ପାଇଁ ବି ଅସୁବିଧା ରହିଛି ତେଣୁକରି ସରକାର ଆମକୁ ସାହାଯ୍ୟ କରିବା ଜରୁରୀ ଦେଖନ୍ତୁ କହ ଦେଖିବାକୁ ଗଲେ ମାଲ୍କାନଗିରିରୁ କୋରାପୁଟ ଚାଲିଛି ବସ୍ ଗୋଟେ ଦୁଇଟା ନି ଚାଲିଛି ହେଲେ ବି